ହ୍ୟାଲୋ ଆଜ୍ଞା ଆପଣ ଯଶୋଦା ହୋଟେଲ୍ରୁ କହୁଛନ୍ତି ତ ଆଜ୍ଞା ମୁଁ ଚାହୁଁଥିଲି ଯେ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ କିଛି ଖାଦ୍ୟ ନେବା ପାଇଁ କା ଆଜ୍ଞା ଆପଣଙ୍କର ଯେମିତି ଆମର ଜୀରା ରାଇଶର ଗୋଟେ ଅର୍ଣ୍ଣ ଦେବେ ଡାଲ ଫ୍ରାଏ ଅଛି ଆଚ୍ଛା ଅର୍ଣ୍ଣ ବି ହେବ ନା ଆଜ୍ଞା ଆଉ ତା ସହିତ ମସୃମ ଟିକେ ହେଇପାରିବ ଠିକ୍ ଅଛି ଆଉ ପନିର ପାମ୍ପଡ଼ ଆଜ୍ଞା ସାଲାଡ଼ ହଉ ଏଇ ଆଉ ଟିକେ ଖଟା ଦେଇଦେବେ ତା ସାଙ୍ଗରେ ଆଜ୍ଞା ଆପଣଙ୍କର ଏସବୁ ଖାଦ୍ୟ ଆପଣଙ୍କ ପାଖରେ ହବ ତ ଆଜ୍ଞା ଆଜ୍ଞା ତା ସାଙ୍ଗରେ ଆଳୁ ପୋଟଳ ତରକାରୀ ମଧ୍ୟ ଦେଲେ ଟିକେ ଭଜା ହବ ଭଲ ହବ ଆଉ ଟିକେ ଭଜା ଭଜି ଦେଇ ଦେବେ ଯେମିତି ଆମର ଆଳୁ ହଉ ଆଉ ଚିପ୍ସ ନହେଲେ କିଛି ଆଜ୍ଞା ହଉ ଠିକ୍ ଅଛି ଆପଣ ସବୁ ଏ ଗୁଡାକ ମୋତେ ଟିକେ ପଠେଇ ଦିଅନ୍ତୁ ଆଉ ଗୋଟେ କାମ କରନ୍ତୁ ଆପଣଙ୍କର ଯେଉଁ ଖାଦ୍ୟ ଗୁଡ଼ିକ ମୋତେ ଦେବେ ତାକୁ ଟିକେ କମ ତେଲ ମସଲା ଯୁକ୍ତ ଦେବେ ଯେଉଁଠିରେ କି ବେଶି ତେଲ ମସଲା ଖାଉନୁ ଆମେ ଆପଣ ଟିକେ କମେଇକି ଦେଲେ ଟିକେ ଅନୁରୋଧ କରୁଛି ଏଇଟା ଟିକେ କମେଇ ଦେବେ କମେଇ ହବ ତ ଆଜ୍ଞା ହଁ ହଉ ଟିକେ ଠିକ୍ ଟାଇମରେ ଆଣିକି ଖାଦ୍ୟ ଗୁଡ଼ାକୁ ମୋତେ ପହଞ୍ଚେଇ ଦିଅନ୍ତୁ ଆଜ୍ଞା ହଉ ଧନ୍ୟବାଦ